ଦୁଇ ତିନି ଦୁଇହଜାର ବାର ଚାରି ଛଅ ଦୁଇହଜାର ତେର ତିନି ପାଞ୍ଚ ଦୁଇହଜାର ଚଉଦ ଆଠ ସାତ ଦୁଇହଜାର ପନ୍ଦର ଏକ ଦୁଇ ଦୁଇହଜାର କୋଡ଼ିଏ